ଆମ ଅଞ୍ଚଳରେ ବା ଆମ ସହରରେ ବିଭିନ୍ନ ପ୍ରକାର ମନ୍ଦିର ଅଛି ଆମ ସହର ଯେହେତୁ ଗୋଟିଏ ମନ୍ଦିର ମାଳିନୀ ସହର ସେଠି ବିଭିନ୍ନ ପ୍ରକାର ଦେବା ଦେବୀ ପୂଜା ପାଇଥାନ୍ତି ବହୁତ ମନ୍ଦିର ଅଛି ଯେମିତି ଲିଙ୍ଗରାଜ ମନ୍ଦିର ଯେମିତି ଅନନ୍ତ ବାସୁଦେବ ମନ୍ଦିର ବହୁତ ଠାକୁରାଣୀଙ୍କର କେଦାରଗୌରି ମନ୍ଦିର ଆଉ ବିଭିନ୍ନ ପ୍ରକାର ମନ୍ଦିର ଅଛି ଦୁର୍ଗ ବି ଅଛି ଦୁର୍ଗ କଟକ ବାରବାଟୀ ଦୁର୍ଗ ସେଠି ବିଭିନ୍ନ ପ୍ରକାର ଖେଳ ହୁଏ ଯେମିତି କ୍ରିକେଟ ହକି ତା'ପରେ ଫୁଟବଲ ଏମିତି ବହୁତ ଷ୍ଟେଟରୁ ଆସନ୍ତି ଖେଳିବା ପାଇଁ ସେଠି ବହୁତ ବଡ଼ ଦୁର୍ଗଟେ ଅଛି ସେଠି ମାନେ ଖେଳ ପ୍ରତିଯୋଗିତା ବି ହୁଏ ତା'ପରେ ମନ୍ଦିରରେ ବି ବହୁତ ମାନେ ପର୍ଯ୍ୟଟନସ୍ଥଳୀ ଯେହେତୁ ସେ ବହୁତ ଦେଶ ବିଦେଶରୁ ଆସୁଛନ୍ତି ମନ୍ଦିର ବୁଲି ଠାକୁରଙ୍କୁ ଦର୍ଶନ କରିବା ପାଇଁ